ମୁଁ ଏକ ଯାତ୍ରୀବାହୀ ବସ୍ରେ ବଲାଙ୍ଗୀରରୁ ବରଗଡ଼କୁ ଯାତ୍ରା କରୁଥିବା ସମୟରେ ଡ୍ରାଇଭର୍ଙ୍କର କାର୍ଯ୍ୟ ମୋର ମନକୁ ଅତ୍ୟନ୍ତ ପ୍ରଭାବିତ କରିଥିଲା କାହିଁକି ନା ଡ୍ରାଇଭର୍ ତାର ସିଟ୍ ଉପରେ ଅନ୍ୟ କାହାକୁ ଆସିବାକୁ ଦେଉନଥିଲା ଓ ବସ୍ର ଷ୍ଟେରିଂ ଓ ବ୍ରେକ୍ ଉପରେ ତାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିଲା ଓ ସେ ବସ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ଉପରେ ଯତ୍ନବାନ୍ ଥିଲା ଯଦି ଡ୍ରାଇଭର୍ ସାମାନ୍ୟ ଅନ୍ୟମନସ୍କ ହୋଇଥାଏ ତେବେ ତେବେ ବସ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଜୀବନରେ ବିପଦ ଥିବା ସହିତ ବସ୍ ଦୁର୍ଘଟଣା ହେବାର ମଧ୍ୟ ଆଶଙ୍କା ହୋହିଥାଏ ଆଶଙ୍କା ରହିଥାଏ ବସ୍ ଡ୍ରାଇଭର୍କୁ ପୁରାସ୍କାରମାନ କରାଯାଇଥାଏ ଏହାର ଏହା କୁହାଯିବାର ତାପର୍ଯ୍ୟ ହେଉଛିି କୁକୁର ଶୋଇଥିବା ସମୟରେ ଯେକୌଣସି ଜିନିଷ ବା ଯେକୌଣସି ବ୍ୟକ୍ତି ତାର ସାମ୍ନାରେ ଚାଲିଯାଇଥାଏ ତେବେ ସେହି କୁକୁରାଟି ଚେତି ପଡ଼ିଥାଏ ସେହିପରି ବସ୍ ଡ୍ରାଇଭର୍ ବସ୍ ଡ୍ରାଇଭର୍ଙ୍କୁ ହେବା ଦରକାର କାହିଁକିନା ତାର ସାମାନ୍ୟ ଅନ୍ୟମନସ୍କ ହେବା ଯୋଗୁଁ ବହୁତ ଜୀବନ ନଷ୍ଟ ହୋଇଥାଏ